ବୌଦ୍ଧ ଜିଲ୍ଲାରେ ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈ ତିକ ବୋଲାଯାଏ ତ ବେଶି କରି କୃଷି କାମ କରିଥାନ୍ତି ମାଛ ଚାଷ ଓ ଘର ଘର ଗାଁମାନଙ୍କରେ ପଶୁପକ୍ଷୀ ପାଳନ କରିଥାନ୍ତି ପ୍ରାୟତଃ ଧାନ ମିଲ୍ ମୁଢ଼ି ମିଲ୍ ଏବଂ ପନିପରିବା ଚାଷ ହୋଇଥାଏ